ହାଲୋ ହାଲୋ ଚନ୍ଦନ ମୋବାଇଲ କହୁଛ ଆଉ କେଉଁ କେଉଁ ମୋବାଇଲ ଅଛି ଇ ଏମ ଆଇ କ'ଣ କେତେ ପଡ଼ିବ

ଆଧାର କାର୍ଡ଼ ଜେରକ୍ସ ଆଉ ଫଟୋ ଇ ଏମ ଆଇ କେତେ ଟଙ୍କା ନେବ

ଚବିଶ ଶହ ଟଙ୍କା

ତା ଠାରୁ ଆଉ କମ୍ରେ କ'ଣ ଅଛି

ଆଚ୍ଛା ହେଉ କେଉଁ ଦିନ ଦୋକାନ କେତେବେଳେ ଦୋକାନ ଖୋଲିବ ହଁ ମୋର କିଣିବାରେ ଅଛି ତ ଆଚ୍ଛା ମୁଁ ବୟସ୍କ ଲୋକ କେଉଁ ମୋବାଇଲ କିଣିଲେ ଭଲ ହେବ

ହେଉ ତା'ହେଲେ ମୁଁ କାଲି ଯିବି ଦୋକାନକୁ ଆପଣଙ୍କ ନ ଟା ବେଳକୁ ଖୋଲୁଛି ଦୋକାନ କେତେବେଳେକୁ ଖୋଲୁଛନ୍ତି ଆଚ୍ଛା ହେଉ ହେଉ ରଖନ୍ତୁ